ଓଡ଼ିଶାର ଅର୍ଥନୀତିର ବିକାଶ ଯଦି କହିବାକୁ ଗଲେ ଆୟର ପ୍ରମୁଖ ହେଉଛି ଶିଳ୍ପ ଆଉ ଉତ୍ସ ହେଉଛି କୃଷି ଯେନ୍ଟାକି ବାଣିଜ୍ୟ ଶିଳ୍ପ ଖଣିଜ ଦ୍ରବ୍ୟ ଉତ୍ପାଦନ ସେବା ହସ୍ତଶିଳ୍ପ ପର୍ଯ୍ୟଟନ ଏ ପ୍ରତ୍ୟେକ ଜିନିଷରେ ଆମର ବହୁତ ମାନେ ଇମ୍ପ୍ରୁଭମେଣ୍ଟ ହେଇଛି ବହୁତ ମାନେ ଆଗକୁ ଆମେ ବଢ଼ିଛୁ ଆମର ଅର୍ଥନୀତିରେ ବହୁତ ସାହାଯ୍ୟ ଦେଇ ଖାସ କରି ଆମର କୃଷି ବହୁତ ବହୁଳ ଆକାରରେ ଆମର ଓଡ଼ିଶାରେ କୃଷି କରାଯାଏସି ତା' ସହିତ ବାଣିଜ୍ୟ ବି କରାଯାଉଚଛି ବିଜନେସ୍ ସେକ୍ଟରଗୁଡ଼ାକ ଅଛି ବିଜନେସ୍ ବି ବହୁତ ବହୁଳ ମାତ୍ରାରେ ହେଉଛି ଯେଉଁଥିରେକି ଆମର ଆର୍ଥିକ ଅର୍ଥନୀତି ଗୁଡ଼ାକ ଟିକେ ବହୁତ ବହୁଳ ଭାବରେ ବଢ଼ୁଛେ ତାପରେ ଖଣିଜ ଦ୍ରବ୍ୟ ଗୁଡ଼ାକ ବି ଅଛି ତାକୁ ମଧ୍ୟ ଠିକ୍ ଜାଗାରେ ମାନେ ୟୁଟିଲାଇଜ୍ କରାଯାଉଛି ଠିକ୍ ଜାଗାରେ ତାର ମାନେ ୟୁଜ୍ କରାଯାଉଛେ ଯାହାଫଳରେ ସେସବୁ ଜିନିଷର ଭଲ ଭାବରେ ଉତ୍ପାଦନ କରାଯାଉଛେ ଆଉ ଉତ୍ପାଦନ କରିକିରି ସେଥିରୁ ମଧ୍ୟ ଆମର ଆର୍ଥିକ ଅବସ୍ଥା ବିକଶିତ ହେଉଛେ ତାର୍ ସହିତ ଯଦି କହିବାକେ ଯିମା ବେଲେ ମାନେ ଚାଷ ଚାଷର ପ୍ରମୁଖ ରପ୍ତାନି ଆମର ଚାଷ ଚାଉଳ ବାହାରକୁ ଯାଉଛେ ତାର ସହିତ ଯଦି କହିବେ ଆଲୁମିନିୟମ ବି ବାହାରକୁ ଯାଉଛେ ସାମୁଦ୍ରିକ ବାଣିଜ୍ୟର ଯଦି କଥା କହିବେ ମାଛ ଚାଷ କରାଯାଉଛେ ମାଛ ଆମର ଓଡ଼ିଶାରେ ବହୁତ ପ୍ରବଳ ମାତ୍ରାରେ ହଉଛେ ଯେନ୍ଟାକି ଆମର ଗୋପାଳପୁର ହେଲା ସେଠାରେ ମାଛ ଧରାଯାଉଛେ ପୁରୀରେ ମାଛ ଧରାଯାଉଛେ ତାପରେ ବିମାନ ବନ୍ଦରମାନଙ୍କରେ ବି ମାଛ ଧରାଯାଉଛେ ତା' ସହିତ ଇସ୍ପାତ କାରଖାନାଗୁଡ଼ାକ ଅଛି ଆମର ଭାରତରେ ଆମର ଓଡ଼ିଶାରେ ଯାହାକି ସେଇ ପ୍ରତ୍ୟେକ ଜିନିଷ କୃଷି ବାଣିଜ୍ୟ ଶିଳ୍ପ ଖଣିଜଦ୍ରବ୍ୟ ଉତ୍ପାଦନ ଗୁଡ଼ାକ ସେସବୁ ରପ୍ତାନି ବାହାରକୁ ଯାଉଛି ଆଉ ସେଥିରୁ ହିଁ ଆମର ଓଡ଼ିଶାର ଅର୍ଥନୈତିକରେ ବିକଶିତ ହେଉଛି